ଆଜ୍ଞା ଆମର୍ ଚାଷ୍ ଜମି ନ ଆଜ୍ଞା ମୁଇଁ ତ ଆମ ଜମି ବାଡ଼ି ଯହ ନାଇ ନ ଆଜ୍ଞା ଯେନ୍ ଟିକେରଚେ ଅଛେ ମୁଇଁ ଆଜ୍ଞା ମଜୁରୀ କାମ୍ କରି ଯାଏସି ଆର୍ ମଜୁରୀ କାମ୍ ନୁ ଫିର୍ଲେ ଆଜ୍ଞା ଆର୍ ସେନ ଟିକେ ସମିଆ ଦେସି ଆର୍ ସେନ ଖାଲି ଆଜ୍ଞା ଆମର୍ ଖାଲି ଧାନ୍ ହେସି ଆଜ୍ଞା କାଣା ଆରୁ କେହେନି ପ୍ରକାର୍ ଆଜ୍ଞା ମୁଗ୍ ବିରି କୁଲୁଥ୍ କି ଫୁଲ୍କୁବି କି ବନ୍ଧାକୁବି ନାଇଁ ଆମେ କରୁ ଆମର୍ ଆଜ୍ଞା ବାଇବେସା ବି ନାଇଁ ନ ଖାଲି ହେ ଜମିନ୍ ଟିକେରଚେ ଯେନ୍ ଅଛେ ସେନ ଖାଲି ଧାନ୍ କର୍ସୁଁ ଆଜ୍ଞା ଆରୁ ଆଜ୍ଞା ଇ ଚାଷ୍ କରବାର୍ ଲାଗି ଯେତେବେଲେ ଆମେ ଖେତ୍ ଖଲାନେ ମୁଇଁ କାମ୍ କରୁଛେ ଦେହେ ପାଏନ୍ ଭଲ୍ ରହୁଛେ ଗୁଟେ ଆଜ୍ଞା ଯେନ୍ତାକି ଆଜ୍ଞା ଆମର୍ ସାହିତ୍ୟିକ୍ ଭାଷା ନ ମାନେ ବ୍ୟାୟାମ ବଏଲ୍ସନ୍ ସେନ୍ତା ଜିନିଷ୍ଟେ ଆମର୍ ହେଉଛେ ଆର୍ ଦେହେ ଭଲ୍ ରହୁଛେ ଆରୁ ସେଥିର୍ଲାଗି ଆମର୍ ଯହ ତ ଟାଇମ୍ ନାଇଁ ଦେଇ ପାର୍ବାର୍ କି ସମୟ ଦେଇ ନାଇ ପାର୍ବାର୍ ଯେନ୍ କହୁଛନ୍ ଆପଣ ଯେନ୍ତା କି ଆମର ଭାଷା ନାହିଁ ଆମେ ସମିଆ ବୋଲ୍ସୁଁ ବହୁତ୍ କମ୍ ସମିଆ ଆଜ୍ଞା ଦେଶି ମୁଇଁ ଆରୁ ଆମର୍ ସେ ଜମିନ୍ ଟିକେ କେ ଆମେ ଚାଷ୍ କର୍ସୁଁ ଆଜ୍ଞା